ମୁଁ ମୋ ଛୋଟ ଥିଲି ଛୋଟବେଳେ ଯେଉଁଟା ପିଲାବେଳେ ଥିଲି ମୋ ମା ସାଙ୍ଗେ ଫଟୋ କାଢ଼ିଥିଲି ମୋ ମା ସେତେବେଳେ ପ୍ରାୟତଃ ପଇଁତିରିଶି ବର୍ଷ ବୟସ ଥିଲା ସେତେବେଳେ ମୁଁ କେବଳ ପ୍ୟାଣ୍ଟ୍ ପିନ୍ଧି ନଥିଲି ସେ ପ୍ୟାଣ୍ଟ୍ଟା ମୋର କିଛି ନଥିଲା ତ ମୁଁ ଯେତେବେଳେ ବଡ଼ ହେଇଗଲି ବା ଏବେ ବର୍ତ୍ତମାନ ଟ୍ୱଣ୍ଟି ଫାଇବ୍ ବା ଥାର୍ଟି୍ ଉପରେ ହେଲା ଥାର୍ଟି୍ ଉପରେ ହେଲାପରେ ମୁଁ ଯେତେବେଳେ ଜବ୍ଫବ୍ କଲି ତ ସେଇ ଫଟୋଟା ଦେଖାଇକି ମୋ ସାଙ୍ଗସାଥି ଯେତେବେଳେ ଦେଖିଲେ ମୋତେ କହିଲେ କି ତୁ କ'ଣ ଛୋଟବେଳେ ଏମିତି ଥିଲୁ ତ ସେଇ ଫଟୋଟା ଯେତେବେଳେ ଦେଖେ ମୋତେ ତ ବହୁତ ହସ ମାଡ଼େ ଏବଂ ଲାଜ ମାଡ଼େ ତ ସେଇ ଫଟୋ ସାଙ୍ଗେ ମୋର ବହୁତ କିଛି ସ୍ମୃତି ଅଛି ଯେଉଁଥିରେ କି ମୋ ମା ଅଛି ମୋ ମା କୁ ଦେଖିଲେ ମୋ ମା ର ବୟସ ଏବେ ଯେମିତି ଅଛି ଆଗରେ ଯେମିତି ଥିଲେ ଏବେ ସେମିତି ନୁହଁ ତ ସେଇଥିପାଇଁ ସେଇଟା ଏକ ସ୍ମୃତି ଭାବରେ ମୋ ଫଟୋକୁ ୟୁଜ୍ କରେ ବା ଦେଖେ